ମୁଁ କିଣିଥିବା ସାର୍ଟର ଭଲ ଗୁଣ ଗୁଡ଼ିକ ହେଉଛି ଦେଖିବାକୁ ବହୁତ ସୁନ୍ଦର ଏବଂ ପିନ୍ଧିବାକୁ ମଧ୍ୟ ବହୁତ ଆରାମଦାୟକ ଲାଗୁଛି ଏବଂ ସେହି ସାର୍ଟକୁ ଯିଏ ଦେଖୁଛନ୍ତି ସେ ବି ପସନ୍ଦ କରୁଛନ୍ତି ଯେ ପଚାରୁଛନ୍ତି ଏହି ସାର୍ଟଟିକୁ କେଉଁଠୁ ଆଣିଛୁ ତେଣୁ ଏହି ସାର୍ଟଟି ପିନ୍ଧିଲେ ମୋତେ ବହୁତ ଆରାମ ଲାଗୁଛି